ଜୟ ଜଗନ୍ନାଥ ଗ୍ରାମାଞ୍ଚଳରେ କୃଷକମାନେ ବିଭିନ୍ନ ପ୍ରକାରର ଚାଷ କରିଥାନ୍ତି ଯେଉଁ ଭଳିରେ ଚାଷ ବିଭିନ୍ନ ପ୍ରକାରର ଫଳ ପନିପରିବା ବାଇଗଣ ବିଲାତି ଆଳୁ ଏହି ସବୁ ଚାଷ କରିଥାନ୍ତି ଖାସ୍ କରି ଚାଷ ଧାନ ଚାଷ ହେଲା ପ୍ରଧାନତଃ ଧାନ ଚାଷ କରିବା ପାଇଁ ବୋଲେ ପାଣିର ଅଭାବ ରହୁଛି ଠିକ୍ ସମୟରେ ବର୍ଷା ହେଉନାହିଁ ବର୍ଷା ଯଦି ଠିକ୍ ସମୟରେ ହେଉଛି ତ ଚାଷ ଟାଇମ୍ରେ ଧାନ ଫୁଟିଲା ଟାଇମ୍ରେ ରୋଗ ଆସୁଛି ତ ବିଭିନ୍ନ ପ୍ରକାରର ଔଷଧ ଦିଆଗଲେ ବି ତ କିନ୍ତୁ ରୋଗ ଛାଡ଼ୁନି ସେଥିପାଇଁ ଭଲ ଫସଲ ହେଉନି ଧାନ ଠିକ୍ ସେ ଧରୁନି ଫଳବି ଫଳର ଠିକ୍ ସବୁ ହୋଇଯାଉଛି ଫଳ ଠିକ୍ ରହୁନି ସେଥିପାଇଁ କୃଷକମାନେ ଧାନ ଅମଳ କଲାବେଳେ ବହୁତ ହଇରାଣ ହୋଇଥାନ୍ତି ତ ଲୋନ୍ ଆଣିଥାନ୍ତି ଲୋନ୍ ଶୁଝିବା ପାଇଁ ତାଙ୍କର ଅସୁବିଧା ହୁଏ ଚାଷ ଠିକ୍ସେ ହୋଇଥିଲେ ସିନା ଲୋକ ଠିକ୍ ଅମଳ କରି ଲୋନ୍ ଶୁଝିପାରନ୍ତି ସେଥିପାଇଁ କୃଷକମାନେ ହଇରାଣ ହୋଇଥାନ୍ତି ତ ପରିବାଚାଷରେ ବି ବିଭିନ୍ନ ପ୍ରକାରର ପୋକ ଜୋକ ମଧ୍ୟ ପରିବା ଗଛରେ ଲାଗୁଛି ଲୋକମାନେ ଗାଁ' ଗହଳିରେ ଜାଣିନାହାନ୍ତି କ'ଣ ଔଷଧ ଦେଲେ କିଭଳି ଔଷଧ ଦେଲେ କୋଉ ସମୟରେ ଔଷଧ ଦେଲେ ଗଛ ଯା ହୃଷ୍ଟପୁଷ୍ଟ ହେବେ ଭଲ ପନିପରିବା ଧରିବ ତ ସେଥିପାଇଁ ବି ଲୋକ କିଛି ଜାଣିନାହାନ୍ତି ତ ସେଥିପାଇଁ ଲୋକକମାନଙ୍କୁ ସହାୟତା ହୋଇଛି ଲୋକ ଜାଣିବାପାଇଁ ବହୁତ ଚେଷ୍ଟା କରନ୍ତି କିନ୍ତୁ ଗାଁ' ଗହଳିରେ ଜାଣିପାରନ୍ତି ନାହିଁ ତ ଚାଷ ପାଇଁ ଲୋକମାନେ ବହୁତ ହଇରାଣ ହରକତ୍ ହୁଅନ୍ତି ସେଥିପାଇଁ ଲୋକମାନେ ମାନଙ୍କୁ ସହାୟତା ଦରକାର ମଣ୍ଡିରେ ଠିକ୍ ସମୟରେ ବିକ୍ରି କରିପାରୁ ନାହାନ୍ତି ଠିକ୍ ଦାମ୍ରେ ମଧ୍ୟ ବିକି ପାରୁନାହାନ୍ତି ସେଥିପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି